ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏହି ଦେଶରେ ବିଭିନ୍ନ ଧର୍ମର ଲୋକ ବସବାସ କରନ୍ତି ଯଥା ହିନ୍ଦୁ ମୁସଲିମ୍ ଶିଖ୍ ଜୈନ ଇତ୍ୟାଦି ସେଥିମଧ୍ୟରୁ ଓଡ଼ିଶାରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଦଶହରା କାଳୀ ପୂଜା କାର୍ତ୍ତିକ ପୂର୍ଣ୍ଣିମା ଏବଂ ରଥ ଯାତ୍ରା ମଧ୍ୟ ଉତ୍ସବ ପାଳନ କରନ୍ତି ଏହି ଓଡ଼ିଶା ବର୍ଷରେ ବିଭିନ୍ନ ଶୈବ ପିଠ ଅଛି ଯେଉଁଠାରେ ହିନ୍ଦୁମାନେ ସେମାନଙ୍କର ମନସ୍କାମନା ପାଇଁ ପ୍ରତି ସୋମବାର ଠାକୁରଙ୍କ ପାଖକୁ ଯାଇ ପୂଜା ଅର୍ଚ୍ଚନା କରନ୍ତି